ମୋ ଜନ୍ମ ଦିନରେ ମୁଁ ବଡ଼ ଗୋଷ୍ଠିରେ ଗୋଟେ ଆୟୋଜନ କରିଥିଲି ରାନ୍ଧିଥିଲି ପୁରି କ୍ଷୀରି ଡ଼ାଲମା ପନ୍ଦର କୋଡ଼ିଏ ଜଣ ମାନେ ପନ୍ଦର କୋଡ଼ିଏ ଜଣ ଭଳିଆ କେକ୍ପେକ୍ କଟାକଟି କରିକି ରୋଷେଇବାସ କଲୁ ରୋଷେଇବାସ କରିକି ପୁରି ଅଟା ଚକଡ଼ାଚକଡ଼ି ହେଲା ତାପରେ ହେଉଛି ବେଲା ବେଲି ହୋଇକି ଛଣା ହେଲା ଗୋଟେ ପଟେ ସିଏ ତା ପଟେ ସେପଟେ ଖିରି ବସିଲା କ୍ଷୀରିରେ ସବୁ କ୍ଷୀର ଅମୁଲ୍ ତାପରେ ହେଉଛି ସୁଜି ସବୁ କାଜୁ କିସମିସ୍ ସବୁ ପଡ଼ିକି ହେଲା ଆଉ ପୁରି ସରିଗଲା ପରେ ପୁରି ସରିଗଲା ପରେ ଡ଼ାଲମା ବସିଲା ଡ଼ାଲମାରେ ଆଳୁ ବାଇଗଣ ସାରୁ କଖାରୁ ଭଣ୍ଡା ପୋଟଳ ଇତ୍ୟାଦି ସବୁ ପଡ଼ିଲା ତା ପରେ ସରିଲା ପରେ ଓଳିଆ ଓଳି ସବୁ ହେଲା ତା ପରେ ଭୋଜନ ଖାଇବାକୁ ସମସ୍ତେ ବସିଗଲେ ସମସ୍ତେ ସାଙ୍ଗ ହେଇକି ଖାଇଲେ ଲାଷ୍ଟ୍କୁ ଆୟୋଜନ ଶେଷ କରିକି ନିଜ ଘରକୁ ଯିଏ ଗଲେ